ଯାଜପୁର ଜିଲ୍ଲାରେ ବିଭିନ୍ନ ରକମର କଳକାରଖାନା ଅବସ୍ଥାପିତ ହୋଇଅଛି ଯଥା ଏଠି ଟାଟା ଷ୍ଟିଲ୍ ପ୍ଳାଣ୍ଟ ନୀଳାଞ୍ଚଳ ଷ୍ଟିଲ୍ ପ୍ଳାଣ୍ଟ ଫେରୋକ୍ରୋମ ରୋହିତ୍ ଏଠି ବିଶାକା ପ୍ଳାଣ୍ଟ ଜିନ୍ଦଲ୍ ଏଠି ମେସ୍କୋ ବିଭିନ୍ନ ରକମର ପ୍ଳାଣ୍ଟ ସବୁ କଳକାରଖାନା ଉପସ୍ଥିତ ଏଠି ସ୍ପଞ୍ଜ ଲୁହା କାର ଆଇରନ୍ ସବୁ ଖଣି ମଧ୍ୟ ସୁକିନ୍ଦା ମାଇନ୍ସରେ ବି ଅବସ୍ଥିତ ଅଛି ଏଠୁ କ୍ରୋମାଇଟ୍ ଆମ ଓଡ଼ିଶାର ଏକ ନମ୍ବର କ୍ରୋମାଇଟ୍ ଫାଇନ୍ସ ସୁକିନ୍ଦାରେ ଅବସ୍ଥିତ ଏଠୁ ବାହାର ରାଜ୍ୟକୁ ବି ମଧ୍ୟ ବାହାର ଦେଶକୁ ବି ମଧ୍ୟ ଓଡ଼ିଶା ବାହାରକୁ ବି ମଧ୍ୟ ଏଠୁ ମାଙ୍ଗାନିଜ୍ କ୍ରୋମାଇଟ୍ ଏଠୁ ଯାଇଥାଏ ଏବଂ ଏଠି ଆମର ଯେଉଁ କଳକାରଖାନା ମାଧ୍ୟମ କଳକାରଖାନା ଗୁଡ଼ିକ ଅଛି ସେଠି କ୍ରୋମାଇଟ୍ ଆଇରନ୍ ଯଥା କଞ୍ଚା ମାଲ୍ ସେଇଥିରୁ ସେଇଠିକୁ ମଧ୍ୟବି ସେଠୁ ଆସିଥାଏ